ଆମ ଘରକୁ ଯଦି କେବେ କେହି ସାଙ୍ଗ ବା ଅତିଥି ଆସନ୍ତି ପ୍ରଥମେ ମୁଁ ତାଙ୍କୁ ଆମ ଘରକୁ ସ୍ୱାଗତ କରେ ଏବଂ ତାଙ୍କୁ ବସିବାକୁ ଚେୟାର ଦିଏ ତାପରେ ତାଙ୍କୁ ଥଣ୍ଡା ସର୍ବତ ପିଇବାକୁ ଦିଏ ତାପରେ ତାଙ୍କୁ ଖାଦ୍ୟ ଖାଇବାକୁ ଭାତ ଚିକେନ୍ ଡାଲି ଇତ୍ୟାଦି ରାନ୍ଧିକି ଦିଏ ଏବଂ ଦ୍ୱିପହର ବେଳେ ଚା' ବିସ୍କୁଟ ଜଳଖିଆ ଇତ୍ୟାଦି ଦିଏ ରାତିରେ ସେମାନେ ଖାଇବା ପାଇଁ ରୁଟି ତରକାରି କରିଥାଏ